ହ୍ୟାଲୋ ଗୋଲଡ଼େନ୍ ଭିୟ୍ୟୁ ହୋଟେଲ୍ ମୋ ନାଁ ଗୋବିନ୍ଦ ବିଶ୍ୱାସ ମୋ ଗ୍ରାମ ଥାର୍ଟି ସିକ୍ସ ମୋ ହୋଟେଲ୍ରୁ ମୁଁ ଗୋଟେ ପାର୍ସଲ୍ ମଗାଇଥିଲି ଖାଇବା ପାଇଁ ବିରିୟାନୀ ଗୋଟେ ଡେଲିଭରି କଲା ଯେ ତ ପାର୍ସଲ୍ଟା ଖରାପ ହୋଇଯାଇଛି ହେଲେ ତା ବି ସ୍ମେଲ୍ ବହୁତ ତ ତମେ କେମିତି ପ୍ୟାକ୍ କଲ କି ନହିଁ ମୁଁ ଜାଣିନି ଏସବୁ କିନ୍ତୁ ଏମିତି ଖରାପ ସ୍ମେଲ୍ ବାହାରୁଛି ଯେ ମୁଁ ଖାଇପାରିବି ନାହିଁ ଯେନ୍ଟା କ'ଣ କର୍ବା